ତାଙ୍କ ମାନଙ୍କର ଚାହିଦା ଥିଲା ବି ଆଜିକାଲି ବିଦେଶକୁ ନେଇକି ବେପାର କରିବାକୁ ଯାଉଥିଲେ ସେଥିପାଇଁ କି ଆମର ତନ୍ତୀମାନଙ୍କର ଚାହିଦା କମିବାରେ ଲାଗିଛି ଆଉ ଆମର ଆମ ତନ୍ତୀମାନଙ୍କର ଏ କାର୍ଯ୍ୟ ଏତେ ସୁନ୍ଦର ଥିଲା ଯେ ସେମାନଙ୍କର କ'ଣ ନା ବାଣିଜ୍ୟ କରିବାକୁ ଯେତେବେଳେ ଯାଆନ୍ତି ବିଦେଶମାନେ ବିଦେଶକୁ ବାଣିଜ୍ୟ କରିବାକୁ ଯାଆନ୍ତି ମାନେ ରାଣୀ ଏମିତି କି ରାଜା ବାହାର ଦେଶର ରାଜା ରାଣୀ ମଧ୍ୟ କ'ଣ କରନ୍ତି ନା ଆମ ଜିନିଷ ତନ୍ତୀ ଆମ ଗ୍ରାମାଞ୍ଚଳର ତନ୍ତୀମାନଙ୍କର ଜିନିଷ ପିନ୍ଧିବାକୁ ପସନ୍ଦ କରନ୍ତି ଏମିତି କି ରାଣୀ ଭିକ୍ଟୋରିଆ ମଧ୍ୟ ଆମର ଦେଶର ତନ୍ତୀ ମାନେ ବୁଣିଥିବା ଶାଢ଼ୀ ମଧ୍ୟ ପିନ୍ଧିବାକୁ ପସନ୍ଦ କରିଥାନ୍ତି ଆଜିକାଲି ତ ତନ୍ତ ତନ୍ତବୁଣାର କିଛି ମହତ୍ଵ ନାହିଁ ଆମେ କିନ୍ତୁ ଅଛନ୍ତି ଆମ ଗ୍ରାମାଞ୍ଚଳରେ ସାଧାରଣତଃ ତନ୍ତବୁଣର ତନ୍ତବୁଣ କାର୍ଯ୍ୟରେ ଜାଣିଥିବାର ଲୋକମାନେ ବି ଅଛନ୍ତି କିନ୍ତୁ ବୁଲି ବୁଝିପାରୁନାହାନ୍ତି ସେଦିନ ସେମାନେ ଆମର ବାଲିଯାତ୍ରା ହଉ କୌଣସି ମହୋତ୍ସବ ହଉ ସେମାନେ ଭିତରେ କ'ଣ ନା ପ୍ରଦର୍ଶକ ହିସାବରେ ତାଙ୍କ ଜିନିଷପତ୍ର କ'ଣ ଥାଏ ପ୍ରଦର୍ଶିତ କରିଥାନ୍ତି ସେ ବସ ସେତେବେଳେ ସେ କେଡ଼େ ସୁନ୍ଦର ଭାବରେ ତିଆରି କରୁଥିଲେ ସବୁପ୍ରକାର ଡିଜାଇନ୍ ଦେଇକି କରିଥିଲେ କିନ୍ତୁ ଆଜିକାଲି ଯୁଗରେ ଗୋଟାଏ ଜିନିଷକୁ ତିଆରି କରିବାକୁ ଗୋଟେ ଦିନ କି ତିନି ଦିନ ବରଂ ଲାଗୁ ଭଲ କରିଥିଲେ ଏବେ ମାତ୍ର କ'ଣ ରାସାୟନିକ ରଙ୍ଗ ରାସାୟନିକ ସବୁ ଜିନିଷ ରାସାୟନିକ ହେଇକିରି ସବୁ ଜିନିଷକୁ ପୁରା ଇଏ କରି ଦେଉଛି ଆଜିକାଲି ସେ କଲଚର୍ ନାହିଁ ଆଉ ଲୋକମାନେ ହଁ ଲୋକମାନେ ଲୋକମାନେ ଆଉ ସେ କଥାକୁ ବୁଝୁ ନାହାନ୍ତି ଲୋକମାନେ ଆଉ ସେ ତନ୍ତ ଡ୍ରେସ୍ ପିନ୍ଧିବାକୁ ତନ୍ତ ପୋଷାକ ପିନ୍ଧିବାକୁ ଚାହୁଁ ନାହାନ୍ତି ଲୋକମାନେ ଆଉ ସେ ତନ୍ତ ପୋଷାକ ପିନ୍ଧିବାକୁ ଚାହୁଁ ନାହାନ୍ତି ଲୋକମାନେ ଚାହାନ୍ତି କିଭଳି ୱେଷ୍ଟର୍ଣ୍ଣ ଡ୍ରେସ୍ ପିନ୍ଧିବେ ତନ୍ତବୁଣା ତନ୍ତବୁଣା ଡ୍ରେସ୍ର ମହତ୍ଵ ଯିଏ ପିନ୍ଧିଛି ଭାଇ ସିଏ ଜାଣିଛି ସେମାନେ ହିଁ ତନ୍ତବୁଣା ଆଗକାଳରେ ତନ୍ତମାନ ତନ୍ତମାନଙ୍କର କିଭଳି କିଭଳି ପରିଚୟ ଥିଲା ସେମାନଙ୍କୁ ଡାଉନ୍ କରିବା ପାଇଁ ଲୋକମାନେ ବିଭିନ୍ନ ହଁ ଲୋକମାନେ ତନ୍ତମାନଙ୍କୁ ଡାଉନ୍ କରିବା ପାଇଁ ବିଭିନ୍ନ ତଥାପି ସେ କାର୍ଯ୍ୟରେ ସୁଫଳ ମଧ୍ୟ ହେଲେ ତନ୍ତବୁଣା ବି ଏବେ ଆଉ ପରିଚିତ ହିଁ ନାହିଁ ଘରେ ଘରେ ପରିଚିତ ନାହିଁ